ମତେ ରାମାୟଣ ଖୁବ୍ ଭଲ୍ ଲାଗସି ଆରୁ ମୁଇଁ ଟିଭିନେ ବି ଦେଖିଛେଁ ଗାଁନେ ବି କରିଛୁଁ ସୋ ଆରୁ ରାମାୟଣ କାଁଜେ ଭଲ୍ ଲାଗସି ବୋଲେ ଦଶରଥ୍ ରଜା ଚାର୍ ଟା ପିଲା ତାକର୍ ତିନିଟା କନିଆଁ ଥିସନ୍ ଆଉ ରାମ୍ ଲକ୍ଷ୍ମଣ୍ ସୀତା ସେମାନେ ଚଉଦ୍ ବର୍ଷ୍ ବନବାସ୍ ଯାଏସନ୍ ଆରୁ ରାବଣ୍ ସେନେ ସୀତାକେ ହରଣକରି ନେସି ଆରୁ ସୀତାକେ ଆଣିଯିବାର୍ ଲାଗି ସେମାନେ ସବୁ ତାକର୍ ସୈନ୍ୟ ଗଣମାନେ ସବୁ ଦେଇ ଯାଇଥିସନ୍ ଆରୁ ସେନେ ଲଙ୍କାକେ ହନୁମାନ୍ ସେନେ ସ୍ଵର୍ଣ ଲଙ୍କାକେ ଜାଲିଦେସି ସବୁ ଆରୁ ରାବଣ ଯେତେ ଗର୍ବ ଅହଂକାର ଥିସି ସବୁକେ ଭାଙ୍ଗିଦେସି ଆରୁ ରାମ୍ ରାବଣ୍ କେ ବଧ କରସନ୍ ସେଥିରଲାଗି ମତେ ଖୁବ୍ ଭଲ୍ ଲାଗସି ରାମାୟଣ ଏଇଟା ମୁଇଁ ମୋର୍ ପ୍ରିୟ ପୁସ୍ତକ ବହି ରାମାୟଣ ଆରୁ ମୁଇଁ ଟି ଭି ସୋନେ ବି ଦେଖିଛେଁ